ବ୍ୟାଙ୍କରୁ ମୁଁ ଋଣ ନେଇଛି ବର୍ଷକ ପରେ ଡିପୋଜିଟ୍ କରିବାକୁ ଗଲି ଡିପୋଜିଟ୍ କରିବାକୁ ଗଲାପରେ ମୋତେ ଲାଇନରେ ଛିଡ଼ାକୁ ପଡ଼ିଲା ଲାଇନରେ ଛିଡ଼ା ହଉ ମୋତେ ଟାଇମ୍ ଲାଗିଗଲା ଗୋଟାଏ ଘଣ୍ଟା ଗୋଟାଏ ଘଣ୍ଟା ପରେ ସେମାନେ ରିପୋର୍ଟ କଲେ ସେମାନେ ଫୋନ୍ରେ କଥାବାର୍ତ୍ତା ହେଲେ ଇଏ କଥାବାର୍ତ୍ତା ହେଲା ପରେ ପରେ ଆଉ ସମୟ ଅଧଘଣ୍ଟା ଲାଗିଗଲା ଏହାଦ୍ଵାରା ଗାଡ଼ି ବି ବାହାରେ ଥୁଆଯାଇଛି ଗାଡ଼ି ବି ପାର୍କିଂ କରିବାକୁ ଠିକ୍ ସୁବିଧା ନାହିଁ ସେଠି ଗାଡ଼ି ବି ଅସୁବିଧା ବହୁତ ବ୍ୟାଙ୍କ ପାଖରେ ଏହାଦ୍ୱାରା ବହୁତ ଅସୁବିଧା ହେଉଛି ଆମକୁ ଗଲାବେଳକୁ ବ୍ୟାଙ୍କକୁ ଏହାଦ୍ଵାରା ବ୍ୟାଙ୍କରେ ଲାଇନ୍ ବି ବେଳେବେଳେ କଟିଯାଉଛି କଟିଯିବା ଦ୍ୱାରା ବ୍ୟାଙ୍କରେ ଫେରେ ଫେର ଆଉ ଘଣ୍ଟାଏ ଅଧା ଘଣ୍ଟାଏ ଫେରେ ବ୍ୟାଙ୍କରେ ଛିଡ଼ା ହେବାକୁ ପଡ଼ୁଛି ଏ ବହୁତ ସମୟ ଆମକୁ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ପଇସା କଲା ପରେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଏହା